ଦଶ ହଜାର ପାଞ୍ଚଶହ ଅଠେଇଶ ତିରିଶ ହଜାର ସାତଶହ ଅଠସ୍ତରି ଚଉସ୍ତରି ହଜାର ପାଞ୍ଚଶହ ତେୟାନବେ ପାଞ୍ଚଲକ୍ଷ ତିନିଶହ ପଞ୍ଚଷଠି ଆପଣଙ୍କର ନଅ ଲକ୍ଷ ଆଠଶହ ବାସ୍ତରି